ମୁଁ ଗଣିତ ବିଜ୍ଞାନ ପଢ଼ିବା ପାଇଁ ପ୍ରଗତି ଟ୍ୟୁଟୋରିଆଲ୍ରେ ପଢ଼ିଛି ସେଠାର ସାର୍ ବହୁତ ଭଲ ଅଛନ୍ତି ସେ ତାଙ୍କର ହେଡ଼୍ ହେଉଛନ୍ତି ରାଜ କୁମାର ସାର୍ ସେ ବହୁତ ଭଲ ଭାବରେ ଗଣିତ ଏବଂ ବିଜ୍ଞାନ ପଢ଼ାନ୍ତି ମୋତେ ଗଣିତରେ ଟିକେ ଭଲ ନ ହେଉଥିବାରୁ ମୁଁ ତାଙ୍କ ସେ ସାର୍ଙ୍କ ପାଖକୁ ଯାଇଛି ବିଜ୍ଞାନ ବି ଟିକେ ଟିକେ ଲାଗୁଛି ଯାହା ମୁଁ ସାର୍ଙ୍କ ପାଖରେ ରହୁଛି ସେ ସାର୍ ବହୁତ ଭଲ ସେ ଏହିପରି ଭଲ ଭାବରେ ବୁଝାଉଛନ୍ତି କେହି ବି ମଧ୍ୟ ଗୋଟେ ଥର ବୁଝାଇଦେଲେ ତାଙ୍କୁ କେବେ ହେଲେ ଭୁଲି ପାରିବେନି ଏବଂ ସେ କୌଣସି ଯଦି କହୁଛନ୍ତି ଯଦି କୌଣସି ପିଲା ଯଦି ବୁଝିପାରେ ନାହିଁ ତାଙ୍କେ ତାଙ୍କୁ ତାଙ୍କ ପାଖକୁ ଯାଇ ତାଙ୍କ ପାଖରେ ବସି ତାଙ୍କ ବୁଝାଉଛନ୍ତି ଏପରି ଏଇ ଗଣିତଟା କିପରି ହେଲା ଏମିତି ହେଲା ଏ ସ୍କୋୟାର୍ଟା ନେବ ଏମିତି ତା'ପରେ ବିଜ୍ଞାନରେ ରାସାୟନିକ ସମୀକରଣ ଗୁଡ଼ିକ ତା'ପରେ ବିଭିନ୍ନ ସାରଣୀ ଏବଂ ବହୁତ ପ୍ରକାର ସାରଣୀ ତାଙ୍କେ ସାର୍ଙ୍କ ପାଖରେ ବସିଲେ ଏପରି ବହୁତ ଭାବରେ ଭଲ ଭାବରେ ବୁଝନ୍ତି ଯେ ମୁଁ ଏପରି ମୁଁ ତାଙ୍କ ସାର୍ଙ୍କ ସହିତ ଶିଖିଛି ଯେ ସାର୍ ବହୁତ ଭଲ ଭାବରେ ବୁଝାନ୍ତି ମୋର ସାଙ୍ଗମାନଙ୍କରେ କେବେ ହେଲେ ମୁଁ ଆଉ ମୋ ସାଙ୍ଗମାନେ କେବେ ହେଲେ ଭୁଲିନାହୁଁ ଯେ ସାର୍ ଏପରି ଏପରି ଏତେ ଭଲ ଭାବରେ ବୁଝାଇଛନ୍ତି ଏବଂ ଭାରତରେ ପିଲାମାନଙ୍କୁ ଟ୍ୟୁସନ୍ ପଢ଼ାଇବାଟା ବହୁତ କଷ୍ଟକର ସାର୍ ବି ଆମକୁ ବହୁତ କଷ୍ଟ ଭାବରେ ପଢ଼ାଇଛନ୍ତି ତାଙ୍କର ତାଙ୍କୁ ମଧ୍ୟ ଭଲ ତାଙ୍କ ମଧ୍ୟରେ ଆମକୁ ଭଲ ଭାବରେ ବହୁତ କଷ୍ଟରେ ବହୁତ ଭଲ ଭାବରେ ପଢ଼ାଇଚନ୍ତି ତାଙ୍କୁ କ୍ଲାସ୍ କରିବା ବି ସମୟ ହୋଇନଥାଏ ବିଭିନ୍ନ ବିଭିନ୍ନ ସମୟରେ ସେମାନେ ସାର୍ ଆମେ ବହୁତ କେତେବେଳେ ହେଲେ ବି ଡାକିଲେ ଆମେ ସାଙ୍ଗେ ସାଙ୍ଗେ ଆସିକି ତାଙ୍କ ସହିତ କ୍ଲାସ୍ କରୁ ସାର୍ ଏତେ ମାନେ ତାଙ୍କୁ ବହୁତ କଠିନ ପରିଶ୍ରମ କରିଛନ୍ତି ଆମ ପାଇଁ